ଆମେ ବିଭିନ୍ନ ରକମର କାର୍ଡ଼ ବ୍ୟବହାର କରିଥାଉ ଯଥା ଡେବିଟ୍ କାର୍ଡ଼ ଆଉ ରୂପେ କାର୍ଡ଼ ଡେବିଟ୍ କାର୍ଡ଼ ଦ୍ଵାରା ଆମେ ବିଭିନ୍ନ ଏଟିଏମରୁ ପଇସା ଉଠେଇଥାଉ ଏବଂ ବିଭିନ୍ନ ରକମ ଦୋକାନରେ ଆମେ ପଇସା ଜିନିଷ କିଣି'କି ଏଟିଏମରୁ ଆମେ ସ୍ୱାଇପ କରି'କି ପଇସା ଦେଇ ବି ଥାଉ ରୂପେ କାର୍ଡ଼ରେ ରୂପେରେ ବି ମଧ୍ୟ ସେଇ ବ୍ୟବସ୍ଥା ଥାଏ